ସାଧାରଣତଃ ମୁଁ ଆମ ପରିବାରରେ ପାଞ୍ଚ ଜଣଙ୍କ ପାଇଁ ରୋଷେଇ କରେ ମୋ ରୋଷେଇ ଯେହେତୁ ଭଲ ଲାଗେ ସେଥିପାଇଁ ମୋ ପଡ଼ିଶା ଘର ମାଉସୀ ଜଣେ ହେବେ ସିଏ ତାଙ୍କ ପୁଅର ଜନ୍ମଦିନକୁ ତାଙ୍କର କୁଣିଆମାନଙ୍କ ପାଇଁ ତିରିଶ ଜଣ ଲୋକମାନଙ୍କ ପାଇଁ ରୋଷେଇ ରଖିଥିଲେ ସେ ରୋଷେଇରେ ମୋତେ ରୋଷେଇ କରିବାକୁ କହିଥିଲେ ଯେହେତୁ ମୁଁ ଭଲ ରୋଷେଇ କରୁଛି ତାଙ୍କୁ ମନା କରିପାରିନଥିଲି ତ ତାଙ୍କ ରୋଷେଇ କରିବା ପାଇଁ ମୁଁ କହିଥିଲି ସେହିଟା ମୋର ଗୋଟିଏ ବଡ଼ ଅଭିଜ୍ଞତା ସେଥିରେ ମୁଁ ମୋତେ ଧୃତ କରିବାକୁ ପଡ଼ିଥିଲା ତା ସହିତ ମୁଁ ଯେହେତୁ ଚୁଲ୍ହି ରେ ରୋଷେଇ କରେ ତାହା ଶୀଘ୍ର ସରେ ନାହିଁ କିନ୍ତୁ ଯେହେତୁ ତିରିଶ ଲୋକ ଖାଇବେ ସେଥିପାଇଁ ମୋତେ ଗ୍ୟାସ୍ର ଆବଶ୍ୟକତା ପଡ଼ିଥିଲା ତା ସହିତ ପ୍ରେସର କୁକର ର ମଧ୍ୟ ଆବଶ୍ୟକତା ପଡ଼ିଥିଲା ମୁଁ ଏହି ସବୁକୁ ରଣନୀତିକୁ ବ୍ୟବହାର କରି ମୋ ରୋଷେଇକୁ ଧୃତ ଗତିରେ ସାରିଥିଲି ମୋ ରୋଷେଇଟି ବହୁତ ଭଲ ହୋଇଥିଲା ଯାହା ତିରିଶ ଜଣ ଲୋକମାନଙ୍କୁ ଭଲ ଲାଗିଥିଲା ସମସ୍ତେ ମୋତେ ଭଲ ରୋଷେୟିଆ ବୋଲି କହିଥିଲେ ଏହି ଅଭିଜ୍ଞତା ଓ ଆଶ୍ରୀବାଦ କରନ୍ତୁ ବୋଲି ମୁଁ ଭାବିଥିଲି ସମସ୍ତେ ମୋ ରୋଷେଇକୁ ଏତେ ପ୍ରଶଂସା କରୁଛନ୍ତି ବୋଲି ମୁଁ ନିଜକୁ ନିଜକୁ ମାନେ ଆହୁରି ଆଗକୁ କେମିତି ଭଲ ରୋଷେଇ କରିବି ସେଥି ପ୍ରତି ମୋତେ ଉତ୍ସାହିତ ମିଳିଲା